ଆମ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ଉଚ୍ଚ ଶିକ୍ଷା ବିଶ୍ୱବିଦ୍ୟାଳୟ କଲେଜ୍ ଡିପ୍ଲମା କଲେଜ୍ ଇତ୍ୟାଦି ସମସ୍ତ କ୍ଷେତ୍ରରେ ଶିକ୍ଷା ସଠିକ୍ ଭାବରେ ଚାଲିଛିି ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ବହୁତ ଭିନ୍ନ କାରଣ ଓଡ଼ିଶାର ଓଡ଼ିଶାରେ କେବଳ ଓଡ଼ିଆ ଭାଷାରେ ନୁହେଁ ଅନ୍ୟ ଭାଷାର ମଧ୍ୟ ଶିକ୍ଷା ଦିଆଯାଏ ହିନ୍ଦୀ ଇଂଲିଶ୍ ଇତ୍ୟାଦିର ମଧ୍ୟ ଶିକ୍ଷା ସଠିକ୍ ଭାବରେ ଦିଆଯାଏ କିନ୍ତୁ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଯେତେ ଭଲ ଭାବରେ ହୋଇଥିଲେ ମଧ୍ୟ ଓଡ଼ିଶାରେ ଶିକ୍ଷକଙ୍କ ଅଭାବ ଦେଖାଯାଇଛି ଦେଖାଦେଉଛି ସେଥିପାଇଁ ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ ରହିଛି